ହଁ ଭାଇ କେତେ ଟାଇମ୍ ଲାଗ୍ବା ଖଲିବେଲକୁ ପହଁଞ୍ଚିବାକେ ହଁ କିଲୋମିଟର କେତେ ଅଧ କିଲୋମିଟର ହଁ ସେ ରାସ୍ତା ସିନା କାମ ହେଉଛି ସେ କେନ୍ତା କର୍ବା ଲେଟ୍ ତ ହେଇଯିବା ହଁ ବୋଲେ ସାଇଟ୍ ରାସ୍ତାରେ ଯିବା ସେଟା କେତେ କେତେ କିଲୋମିଟର ଅଧିକା ପଡ଼ବା ପାଞ୍ଚ କିଲୋମିଟର ପାଞ୍ଚ କିଲୋମିଟର ନିହାତି ଦଶ ପନ୍ଦର ମିନିଟ୍ ଆଉ ଟିକେ ଅଧିକା ଲାଗ୍ବା ତେବେ ଅଧଘଣ୍ଟାରେ ପହଁଞ୍ଚିବାଟା ଆମକୁ ପଇଁଚାଳିଶ ମିନିଟ୍ ଲାଗିିଯିବା ହଁ ଠିକ୍ ଅଛେ